ଆମ ଅଞ୍ଚଳରେ ପିଲାମାନଙ୍କର ଖେଳିବା ପାଇଁ ଗୋଟିଏ ବଡ଼ ପଡ଼ିଆ ଅଛି ଯେଉଁଠି ପିଲାମାନେ ବିଭିନ୍ନ ପ୍ରକାର ଖେଳ ଖେଳନ୍ତି ଯେମିତିକି କ୍ରିକେଟ ଫୁଟବଲ ଭଲିବଲ କବାଡ଼ି ବିଭିନ୍ନ ଗଛ ବି ଅଛି ସେ ପଡ଼ିଆର ଚାରିପଟେ ଯେମିତିକି ଲୋକମାନେ ସୁବିଧାରେ ଛାଇ ମୂଳେ ବସିକି ଖେଳ ଦେଖି ପାରିବେ ଆଉ ଖେଳିବା ପାଇଁ ଗୋଟେ ଘର ବି ଅଛି ଯେଉଁଠିକି ଲୋକମାନେ ଆରାମସେ ବସିକି ବିଭିନ୍ନ ଆମର ଖେଳର ଯେଉଁ ଅଛନ୍ତି କିଛି ଯେଉଁମାନେକି ଖେଳ ଠିକ ହୁଏ କି ଭୁଲ ହୁଏ କହିବା ପାଇଁ ସେମାନେ ବସିକି ଆରାମସେ ଖେଳକୁ ଏଞ୍ଜୟ ବି କରିପାରିବେ ତା'ପରେ ଅଛି ଆମର ପୋ ସ୍ପୋର୍ଟସ୍ କ୍ଲବ୍ ଯେଉଁଠିକି ଆମର ବିଭିନ୍ନ ଖେଳର ବିଭିନ୍ନ ସରଞ୍ଜାମ ସେ'ଠି ରଖାଯାଏ ସେ ପିଲାମାନେ ସେ'ଠି ଯାଇକି ସେ ତାଙ୍କ ଜିନିଷ ପତ୍ରକୁ ସଜାଡ଼ିକି ରଖନ୍ତି ଆଉ ସେ'ଠୁ ନେଇକି ପୁଣି ଖେଳ ପାଇଁ ଯାଆନ୍ତି ତା'ପରେ ଆମର ଜଣେ କ୍ରିଡ଼ା କତୃପକ୍ଷ ଅଛନ୍ତି ଯେଉଁମାନେକି ପିଲାମାନଙ୍କୁ ଖେଳ ପାଇଁ ଟ୍ରେନିଙ୍ଗ୍ ଦିଅନ୍ତି ଯେମିତିକି ଯେମିତି ପିଲାମାନେ ଯେ କେଉଁଠି ବି ଖେଳରେ ନ ହାରିବେ ସେଥିପାଇଁ ସେମାନଙ୍କୁ ଟ୍ରେନିଙ୍ଗ୍ ବି ଦିଅନ୍ତି